ଗରିବ ଲୋକମାନଙ୍କର ସାମାଜିକ ଉନ୍ନତି ଅର୍ଥନୀତିକ ବିକାଶ କରିବା ପାଇଁ ସରକାର ବିଭିନ୍ନ ସମୟରେ ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି କାରଣ ଯଦି ଏଇ ଯୋଜନା ସରକାର ନ କରିବେ ତେବେ ଗରିବ ଲୋକମାନେ ଉପକୃତ ହୋଇପାରିବେ ନାହିଁ ଏବଂ ସମାଜର ତଳସ୍ତରରେ ରହୁଥିବା ଯେତେ ଲୋକ ଅଛନ୍ତି ବଞ୍ଚିତ ଲୋକ ନିରାଶ୍ରୟ ଗରିବ ଲୋକ ସେମାନେ ଉପକୃତ ହେଇପାରିବେ ନାହିଁ କେତେ ଗୁଡ଼ିଏ ଭଲ ଯୋଜନାଗୁଡ଼ିକ ଭିତରେ ଆମେ ଯଦି ଦେଖିବା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କାଳିଆ ଯୋଜନା ମଧୁବାବୁ ପେନ୍ସନ୍ ଯୋଜନା ପକ୍କାଘର ଯୋଜନାରେ ବହୁତ ଗରିବ ଏବଂ ବଞ୍ଚିତ ଶ୍ରେଣୀର ଲୋକମାନେ ବିଭିନ୍ନ ବାଟରେ ଉପକୃତ ହୋଇଛନ୍ତି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ଗରିବ ଲୋକମାନେ ସରକାରଙ୍କଠାରୁ ଡାକ୍ତରଖାନାରେ ମାଗଣାରେ ସ୍ୱାସ୍ଥ୍ୟସେବା ପାଇ ପାରୁଛନ୍ତି ଏବଂ କାଳିଆ ଯୋଜନାରେ ବହୁତ ଚାଷୀ ବା କୃଷକ ଶ୍ରେଣୀ କାଳିଆ ଯୋଜନା ପ୍ରାୟ ପ୍ରତ୍ୟେକ ବର୍ଷ କିଛି କିଛି ସାହାଯ୍ୟ ସହଯୋଗ ପାଇପାରୁଛୁ ପାଇପାରୁଛନ୍ତି ଏବଂ ସେହି ଟଙ୍କାରେ ସେମାନେ ତାଙ୍କର ଚାଷ କାମକୁ ଆଗେଇ ନେଉଛନ୍ତି ମଧୁବାବୁ ପେନ୍ସନ୍ରେ ବହୁତ ବଞ୍ଚିତ ବାର୍ଦ୍ଧକ୍ୟ ବିଧବା ଲୋକମାନେ ଭତ୍ତା ପାଉଛନ୍ତି ଏବଂ ସେଥିରେ ଚଳୁଛନ୍ତି ଆଉ ପକ୍କାଘର କଥା ଯଦି ଦେଖିବା ଯେଉଁମାନଙ୍କର ପକ୍କାଘର ନଥିଲା ଚାଳଘର ଥିଲା ସେମାନେ ହଇରାଣ ହଉଥିଲେ ସେମାନେ ବର୍ତ୍ତମାନ ପକ୍କାଘର ପାଇକି ଭଲ ଆନନ୍ଦରେ ରହିଛନ୍ତି